ଆମ ଘରେ ଆମେ କ'ଣ କରୁ ଖରାଦିନେ ପାଣି ପିଇବା ପାଇଁ ତାକୁ ଆମେ ଛାଣିକିନା ଗୋଟେ ମାଠିଆ ଭିତରେ ପାଣି ରଖୁ ମାଟି ମାଠିଆ ଭିତରେ ସେ ପାଣିଟା ପିଇବାକୁ ବହୁତ ଥଣ୍ଡା ଲାଗେ ଆଉ ଭଲ ମଧ୍ୟ ଲାଗେ ଆଉ ଆମେ ଲୁଣ ଚିନି ପକେଇକି କି ଅଳ୍ପ ଚିନି ପାକାଇକି ଲେମ୍ବୁ ସେ ମଧ୍ୟ ଚିପୁଡ଼ିକି ଖରାଦିନେ ପାଣି ପିଉ ଆଉ କିଏ ସକାଳୁ ମିଶ୍ରି ପକେଇ ଥାଏ ସେଗୁଡ଼ା ମଧ୍ୟ ପିଅନ୍ତି ଆଉ କାହା ଘରେ ଦହି ଥାଏ ଦହି ଚିନି ଲୁଣ ସେ ବି ପକାଇକି ପାଣି କରିଥାନ୍ତି ଆଉ ହେଲା ଶୀତଦିନେ ଶୀତଦିନେ ଆମର କିଏ କଫି କରେ କିଏ ଚା' କରେ ଏମିତି ସବୁ କରିକି ପିଅନ୍ତି ଆଉ ପାଣି ମଧ୍ୟ ଫୁଟାପାଣି ବର୍ଷାଦିନେ ଆମର ପାଣି ମାନେ ଖରାପ ହୋଇଥାଏ ଫୁଟାଇକି ମଧ୍ୟ ଆମେ ପାଣି ତାକୁ କିଛି ରଖିକି ଛାଣିକି ଆମେ ପିଉ